ହଁ ମୁଁ ଦଶରୁ ଦଶଲକ୍ଷ ଭିତରେ ପାଞ୍ଚଟି ସଂଖ୍ୟା କହିପାରିବି ଯଥା ତିନିଲକ୍ଷ ଚାଳିଶହଜାର ନଅଶହ ପଞ୍ଚାନବେ ଚାରିଲକ୍ଷ ବତିଶହଜାର ଚାରିଶହ ପଚିଶ ପାଞ୍ଚଲକ୍ଷ ଅଠଚାଳିଶ ହଜାର ଛଅଶହ ବତିଶ ସାତଲକ୍ଷ ଅଣଚାଳିଶ ହଜାର ଚାରିଶହ ଅଠତିରିଶ ନଅଲକ୍ଷ ବାଇଶହଜାର ଛଅଶହ ପଚିଶ